ଆମର ଓଡ଼ିଆ ଭାଷା ସର୍ବପ୍ରାଚୀନ ସଂସ୍କୃତ ଭାଷା ପରେ ଏହା ହେଉଚି ଦ୍ୱିତୀୟ ଭାଷା ଏହା ଆମର ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ପାଇଛି ଓଡ଼ିଶୀ ନୃତ୍ୟ ଆମ ଓଡ଼ିଆର ମୁଖ୍ୟ ନୃତ୍ୟ ଆଉ ଗୋଟିପୁଅ ନାଚ ଆମର ପୂର୍ବପୁରୁଷମାନେ କରୁଥି ଦେଖୁଥିଲେ ଆମର ସେ ବାବଦରେ କିଛି ଧାରଣା ନାହିଁ ପାଲା ଏକ ସାଂସ୍କୃତିକ ଅନୁଷ୍ଠାନ ଆମର ଗାଁରେ ମଧ୍ୟ ଦୁଇ ଚାରି ରାତି ପାଲା ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଉ ଯାତ୍ରା ତ ସବୁ ଅଧିକାଂଶ ସମୟରେ ଆମର ବର୍ଷକୁ ଥରେ ଆମର ଦିଘି ଅନୁଷ୍ଠାନ ଯାତ୍ରା ହୁଏ ପ୍ରତିବର୍ଷ ଦୁଇ ତିନି ରାତି ହୁଏ ଆମେମାନେ ସବୁ ମୁଖ୍ୟ ଅଂଶ ଗ୍ରହଣ କରୁ ଆଉ ସମ୍ବଲପୁର ନୃତ୍ୟ ଏହା ମଧ୍ୟ ଏକ ପୁରୁଣା ନୃତ୍ୟ ଏହା ମଧ୍ୟ ମାନ୍ୟତା ପାଇଛି